ହ୍ୟାଲୋ ହଁ ଶିବାନୀ ମ୍ୟାଡ଼ାମ୍ ନମସ୍କାର ମୁଁ ପାଲଙ୍କି ସାହୁ କହୁଛେଁ ଫୋଟୋସୁଟ୍ରେ ମୋର ଫୋଟୋ ନେବାର ଅଛି ହଁ କେବେ ଫୋଟୋ ଉଠେଇ ପାରିବେ କି ମୋତେ ହଁ ମତେ ଲେହେଙ୍ଗା ଇଅରିଂ ଇସବୁ ମତେ ଯେମିତି ସୁଟ୍ କରୁଥିବ ସେମିତି ଯେମିତିକି ଯେମିତିକି ମୁହଁରେ ମେକଅପ୍ ସେ ଗୁଲାପୀ ରଙ୍ଗର ମାନେ ଲେହେଙ୍ଗାରେ ଯେମିତି ମେଚିଙ୍ଗ୍ ହେଉଥିବ ହଉ ମତେ ବହୁତ୍ ଫୋଟୋ ଷ୍ଟାଇଲ୍ରେ ଉଠେଇବାକୁ ପଡ଼ିବ ବହୁତ୍ ମାନେ ବହୁତ୍ ବହୁତ୍ ଷ୍ଟାଇଲ୍ରେ ଉଠେଇବାକୁ ପଡ଼ିବ କାହିଁକି ନା ଇଅରିଂ ମେକଅପ୍ ମାନେ ଲେହେଙ୍ଗା ଏସବୁ ମାନେ ଅନେକ ଅନେକ ପ୍ରକାରରେ ଫୋଟୋ ଷ୍ଟାଇଲ୍ ଦେବାକୁ ପଡ଼ିଛି ମତେ ସେଥିପାଇଁ ଭଲ ଭାବରେ ଟିକେ ଫୋଟୋ ଉଠାଇବେ କି ହଉ ତାହେଲେ ଯେମିତି ଯେମିତି ମେକଅପ୍ ସହିତ ସମାନ ହେବ ସେମିତି ହଉ ମେକଅପ୍ ମେକଅପ୍ ସହିତ ଯେମିତି ଲେହେଙ୍ଗା ସବୁ ସମାନ ଦିଶୁଥିବ ଯେମିତି ଇଅରିଂ ଲେହେଙ୍ଗା ଇସବୁ ଯେମିତି ସମାନ ଦିଶୁଥିବ ହଉ ଯେମିତି ସେ ଗୋଟେ ରଙ୍ଗର ଗୁଟେ ରଙ୍ଗର ମାନେ ଯେମିତିକି ସେ ଲେହେଙ୍ଗା ମୁହଁରେ ଯେମିତି ମେକଅପ୍ ସେ ମେକଅପ୍ ସେମ୍ ମେକଅପ୍ କି ତ କହିଲେ କି ବି ଆସିବି ମ୍ୟାଡ଼ମ୍ ହଉ ଆପଣ ଭଲ ଭାବରେ ଷ୍ଟାଇଲ୍ ଭାବରେ ଟିକେ ଫୋଟୋ ଉଠାଇବେ ମତେ ଷ୍ଟାଇଲ୍ରେ ଷ୍ଟାଇଲ୍ରେ ଫୋଟୋ ଉଠେଇବାର ଅଛି ହଉ ଠିକ୍ ଅଛି ରହୁଛି ମ୍ୟାମ୍